ହଁ ହେଲୋ

ହଁ କୁହନ୍ତୁ ଆପଣ କ'ଣ କ'ଣ ପାଇଁ କଲ୍ କରିଥିଲେ ମୁଁ ଅଛି ମୁଁ ଏବେ ଅଛି ମୁଁ ଷ୍ଟଲ୍ ଦେଇଛି ବିରିୟାନୀ ଆଉ ଏଇଟା ଆମ ଖାଦ୍ୟ ମିଲୁଛି କ'ଣ ଦରକାର ଆପଣଙ୍କୁ କୁହନ୍ତୁ

ଆଚ୍ଛା ଆଚ୍ଛା ଆଚ୍ଛା ହାଲୋ ହଁ ସାର୍ କୁହନ୍ତୁ ସାର୍ ଏଇଟା ଆମ ବିରିୟାନୀ ଗୋଟାକୁ ତ ଶହେ କୋଡ଼ିଏ ହୋଇଗଲାଣି ଆଉ ଆପଣ ଯଦି ଦରକାର ହେବ ମୁଁ ଆପଣଙ୍କ ଘର ସହିତ ଡେଲିଭରୀ କରି ଦେବି ଆଉ କେମିତି କ'ଣ କୁହନ୍ତୁ କ'ଣ କେମିତି ଦେଇ ଦରକାର ହେବ କରି ଦେବେ ହଁ ମାସେ ଗୋଟେ ଶହେ କୋଡ଼ିଏ ହୋଇଗଲାଣି ଟିକେ ଆପଣଙ୍କ କଲିକତାରୁ ଟିକେ ଅଧିକ ଭଲ ଅଛି ନା କମ୍ ଅଛି ଏଇ ରେଟ୍ଟା ଶୁଣନ୍ତୁ ସାର୍ ଆମ ରେଟ୍ ଏଥି ପାଇଁ କରୁଛି ଯେ ନା ଆମେ କ୍ୱାଣ୍ଟିଟିର କ୍ୱାଣ୍ଟିଟିର ଆମେ ଟିକେ ପ୍ରୋବ୍ଲେମ୍ ଆସିବନି ମାନେ ଆମେ କ୍ୱାଣ୍ଟିଟିର ଗ୍ରାହକମାନଙ୍କୁ ଠିକ୍ ସେବା ଦେଉଛୁ କିନ୍ତୁ ରେଟ୍ଟା ସାର୍ ଆମ କହିଲେ ଆମ ଖାଦ୍ୟ ଖାଦ୍ୟଟା ବହୁତ ହଁ ମାନେ ହେଲଦୀ ହିସାବରେ ଜଣା ଯାଉଛି ଆଉ ବହୁ ମାନେ ଭଲ ଚାଉଳ ୟୁଜ୍ କରୁଛୁ ଭଲ ମସଲା ୟୁଜ୍ କରୁଛୁ ସେଥିପାଇଁ ଟିକେ ଅଧିକା ଦାମ୍ ହେଉଛି ଆଉ ସେଇପଟେ କଲିକତାରେ କ'ଣ ହେଉଛି ଆପଣଙ୍କ ସେଇଥିରେ ଲୋକ ଅଧିକା ଆମର ଏଠି ଲୋକ କମ୍ ସେଥିପାଇଁ ରେଟ୍ଟା ଆମ ବଜେଇ ରଖିବାକୁ ପଡ଼ିବ ନ ହେଲେ ଆମକୁ ପୋଷେଇବନି ମୁଁ ତିନିଟା ପିଲା ରଖିଛି ତିନିଟା ପିଲାର ସହିତ ବେପାର କରାଯାଉଛି ତିନିଟା ପିଲା ଆମେ ଖଟଉଛୁ ଦିନରାତି ଆମ ମଜୁରୀ ପଡ଼ିବନି ନ ହେଲେ ସାର ଲାଭ ତ ସେମିତି ନାହିଁ ଗୋଟେ ପିଲା କୋଡ଼ିଏ ତିରିଶ ଟଙ୍କା ରଖୁଛୁ ଆଉ ସେ ସିୟାଡ଼େ ରହୁଛୁ ପାର୍ସଲ ବି ଆପଣ ଯଦି କହିବେ ଆପଣଙ୍କ ପାଖକୁ ବି ପାର୍ସଲ କରିପାରିବୁ ପୁରା ପୁରା ସେଇଟା ମାଆ ଆଲୁମିନିୟମ୍ ଫଏଲ୍ ତାକୁ ଆଲୁମିନିୟମ୍ ଫଏଲ୍ କରି ଆପଣଙ୍କର ସ୍ଥାନରେ ଯାଇ କି ପହଞ୍ଚେଇକି ଆସିବ ଆପଣଙ୍କ ଘର ପାଖକୁ ଡୋର୍କୁ ଆଉଟ୍ ଡୋର୍ ଆପଣଙ୍କ ପାଖରେ ପହଞ୍ଚେଇକି ଆସିବ ହାଲୋ ଆପଣଙ୍କର ଯଦି ଦରକାର କିଛି ଅଛି କୁହନ୍ତୁ ଆପଣଙ୍କ ସେଇ ଏରିଆରେ କେତେ କ'ଣ ଷ୍ଟଲ୍ ଲଗେଇଲେ କେତେ କ'ଣ ବିକ୍ରି ହେବ କି କିଛି କ'ଣ କିଛି ଆଇଡିଆ ଅଛି କି ଯେ କହିପାରିବେ ହଉ ସାର୍ ରଖିଲି